ଫସଲ ଉତ୍ପାଦନରେ ଫସଲ ଉତ୍ପାଦନରେ ମଧ୍ୟସ୍ଥି ମାନେ ଆମ ଭଳି କୃଷିମାନଙ୍କୁ ଶୋଷଣ କରିଥାନ୍ତି ଆଉ ଯାହାଫଳରେ କି ସେମାନେ ଆମ କତୁରୁ ଆମ ପାଖରୁ କମ୍ ଦରରେ ଶସ୍ୟ ଫସଲ ନେଇ ବିଦେଶରେ ଅଧିକ ଦରରେ ବିକ୍ରି କରିଥାନ୍ତି ଯାହାଫଳରେ କି କୃଷିମାନଙ୍କୁ କମ୍ ଲାଭ ହୋଇଥାଏ କ୍ଷତି ହୋଇନଥାଏ ମଧ୍ୟ କମ୍ ଲାଭ ହୋଇଥାଏ ସେମାନେ ଅଧିକ ଲାଭ କରିଥାଆନ୍ତି ଯାହାଫଳରେ କି ସେମାନେ ଆମକୁ ଆମମାନ କୃଷିମାନଙ୍କ ଅଧିକ ଶୋଷଣ କରିଥାଆନ୍ତି ଏଇଭଳି ଭାବରେ ଆମକୁ ଅଧିକ ଶୋଷଣ କରିଥାନ୍ତି